ହଁ ମ୍ୟାମ୍ କୁହନ୍ତୁ ହଁ ବର୍ତ୍ତମାନ ପାଞ୍ଚଟା ଆମର ଘର କାମରୁ ବର୍ତ୍ତମାନ କମ୍ପ୍ଲିଟ୍ ଦୁଇଟା ହୋଇଯାଇଛି ଆଉ ତିନିଟା ଘର ଅଛି ଆଉ ଆର ତା ଆସିବା ଆସିବ ସବୁ ଯେଉଁ ସାମାନ ଆସିବାକୁ ଟିକିଏ ଲେଟ୍ ହେଉଛି ମ୍ୟାଡ଼ମ୍ ଆଉ ନା ବା ମ୍ୟାଡ଼ମ୍ ଆସିପାରୁନି ଗାଡି ଠିକ୍ସେ ତ ମିଳୁନି ଆଉ ତେଣୁ କରି କାମ ଆସିବା ପାଇଁ ଟିକିଏ ଲେଟ୍ ହେଉଛି ଜିନିଷ ଆସିବା ପାଇଁ ତେଣୁ କରି କାମ ହୋଇପାରୁନି ଆଉ ଲେବର୍ମାନେ ଟିକିଏ ଅବହେଳା କରୁଛନ୍ତି ସେ ଟିକିଏ ଠିକ୍ସେ ଆସିପାରୁନାହାନ୍ତି ଖରା ଯୋଗୁଁ ବି ଟିକିଏ କାମ ଲେଟ୍ କରୁଛନ୍ତି ଆଉ ନାଇଁ ହଁ ହୋଇଯିବ ମ୍ୟାଡ଼ମ୍ ସେ ଆସିଲା ବେଳକୁ ଯେତିକିଟା କାମ ହୋଇଛି ଆପଣଙ୍କର କମ୍ପ୍ଲିଟ୍ ହୋଇଯିବ ଆଉ ଯେତିକି ବାକି ବାଲି ସିମେଣ୍ଟ୍ ଯାହା ବି ଅଛି ସେଇଟା ଆପଣଙ୍କ କାମ ଯେତିକି ଦିନ ପାଇଁ କାମ ହୋଇଆସିଛି ଦେବା ପାଇଁ ସେତିକି ଦିନ କାମ ହୋଇଯିବ ଆଭେଲେବୁଲ୍ ଅଧା ହୋଇଛି ବର୍ତ୍ତମାନ ଅଧା କାମ ଚାଲିଲେ ବି ଅଧା ବାଲି ସିମେଣ୍ଟ୍ ଅଛି ଆଉ ଦରକାର ହେଲେ ଆପଣ ଆସିବ ଆଜି ସିମେଣ୍ଟ୍ ବାଲି ଆଉ ବର୍ତ୍ତମାନ ଦୁଇଟା ରୁମ୍ କମ୍ପ୍ଲିଟ୍ ହୋଇଯାଇଛି ଆଉ ଆଉ ଅଧା ଗୋଟେ ରୁମ୍ର ଅଧା ହୋଇଯାଇଛି ଆଉ ବାକି ଅଧା ରୁମ୍ ଗୋଟେ ଅଢ଼େଇଟି ରୁମ୍ ଅଛି ଆଉ ଦୁଇଟା ଅଧେ ଆଉ ବର୍ତ୍ତମାନ ସବୁ ଦିନ ଆମର ଏଗାର ବାର ପନ୍ଦର ଏମିତି ଆସୁଛନ୍ତି କେଉଁ ଦିନ ଏଗାରଟା କେଉଁ ଦିନ ବାରଟା ପନ୍ଦରଟା ଏମତି ଲେବର୍ ଆସୁଛନ୍ତି ଆଉ ହଁ କାଗଜ ପତ୍ର ଠିକ୍ ଠାକ୍ ଅଛି ଆପଣ ଆସିଲା ବେଳକୁ କାମ ପୁରା ହୋଇଯାଇଥିବ ଆପଣ ଆସୁଛନ୍ତି ଯଦି ଆସନ୍ତୁ ଆପଣ ଦେଖିକି ଯିବେ ହଉ ଠିକ୍ ଅଛି ମ୍ୟାଡ଼ମ୍ ହଁ ଆସିକି କାଗଜ ପତ୍ର ଦେଖନ୍ତୁ ତା'ପରେ ଯଦିବି ସାମାନ ସର୍ଟେଜ୍ ହେବ ମୁଁ ଆପଣଙ୍କୁ ଜଣାଇବି ଆପଣ ଆଣିକି ସାମାନ ଆଣିକି ଦେବେ ଆଉ ବାଲି ବର୍ତ୍ତମାନ ସାତ ଟ୍ରିପ୍ ଆସିଥିଲା ବର୍ତ୍ତମାନ ସେଥିରୁ ଆମର ତିନି ଟ୍ରିପ୍ ଖଣ୍ଡେ ବାଲି ଆମର ସରିଯାଇଛି ଆଉ ଚାରିଟା ଖଣ୍ଡେ ବାଲି ଅଛି ଏ କାମ ହେଲା ଭିତରେ ଆଉ ଯେତେକ ସରିଯିବ ଆଉ ଯଦି ଲାଗିବ ପୁଣି ଆସିବ ଆଉ ସିମେଣ୍ଟ୍ ବର୍ତ୍ତମାନ ଆସିଥିଲା ଆମର ଚାରିଶହ ସିମେଣ୍ଟ୍ ଆସିଥିଲା ଚାରିଶହ ବସ୍ତା ଆସିଥିଲା ଚାରିଶହ ବସ୍ତାରୁ ବର୍ତ୍ତମାନ ଆମର ସେଥିରୁ ଅଢ଼େଇଶହ ଖଣ୍ଡେ ସିମେଣ୍ଟ୍ ଗଲାଣି ହାରି ଅଢ଼େଇଶହ ବସ୍ତା ଆଉ ବର୍ତ୍ତମାନ ସିମେଣ୍ଟ୍ ବସ୍ତା ଅଛି ଆଉ ଆଉ ଯେତିକି ବର୍ତ୍ତମାନ ଦରକାର ହେବ ଆଉ ସେତିକି ଆପଣଙ୍କୁ ଜଣାଇବି ମୁଁ ଆଗ ଆଣିବି ଆଉ